ହେଲୋ ହଁ ଦିଦି ଆଉ ମୋର

ନାଇଁ ଆଉ ଦେହ ତ ଆମର ବହୁତ ଏଠି ଝାଡ଼ା ହେଉଛି ଯେ ଆଉ ପାଖକୁ ଯାଇଥିଲି ଯେ ଗୋଟେ ଓ ଆର ଏସ ଦେଲେ ସେ ଟାବଲେଟ୍ ଦେଲେ ଯେ କାହିଁ କମିନି କିଛିି ଆଉ ମୋତେ ବି ଭଲ ଲାଗୁନି ଆଉ ତୁମେ ତ ମେଡିକାଲରେ ଅଛ ଆଉ ତୁମେ କ'ଣ କ'ଣ ଜାଣିି ଯଦି ତୁମେ କୁହ ତା'ହେଲେ

ହଉ ମେଡିସିନ୍ ବି କହିବ ମେଡିସିନ୍ କ'ଣ କ'ଣ ଖାଇବି ସେ ବି କହିବ

ହଁ ଆଉ ଔଷଧ ଦେଲେ ସିନା ଭଲ ହେବି ହେଲେ ସିନା ମଧ୍ୟ ହେବ ଟ୍ରିଟମେଣ୍ଟ ହେବା ପାଇଁ ଯିବି ହସ୍ପିଟାଲ ନହେଲେ ଆଉ ସୁଇଟ୍ ଆଣି ଦେବ ତୁମ ତୁମ ପଖରେ ନାହିଁ କି ହଉ ଦେବ ଦୁଇଟା ଆଉ ଆଉ ଆଁ ଆଁ ଆପଣଙ୍କ ଫ୍ରି ଇଞ୍ଜେକସନ୍ଟା କେବେ ଦେବ ମୋର ନାଇଁ ମୁଁ ନାତୁଣୀର ଇଞ୍ଜେକ୍ସନଟା କେବେ ଦେବ ଲାଷ୍ଟ ଇଞ୍ଜେକ୍ସନଟା ଆମର ଦାନ୍ତ ପିଡ଼ା ହେଉଛି ଏଟା ଯୋଉ କେବେ ଇଞ୍ଜେକ୍ସନରେ ଦେବ ଦାନ୍ତରେ ତିନି ବର୍ଷ

ଆଉ ଦାନ୍ତ ପୀଡ଼ା ପାଇଁ ବି ଗୋଟେ ଦିଅ ପୀଡ଼ା ପୀଡ଼ାଇଞ୍ଜେକ୍ସନ ହେଉ ଟାବଲେଟ୍ ହେଉ କ'ଣ ହେଉ ହଉ ହଉ ହଉ ହଉ